ବଗିଚା ଲଗାଇବା ଆମର ନିହାତି ଦରକାର ଯେ ସେଥିରୁ ଆମର ବହୁତ ଗୁଡ଼ିଏ ଫାଇଦା ଅଛି ଆଜିକାଲି ଯେପରି ଦୁନିଆଁରେ ନିହାତି ଗଛ ଲଗେଇବା ଦରକାର ଗଛ ଲଗାଇଲେ ପରିବେଶ ସୁନ୍ଦର ଦେଖାଯାଏ ପରିବେଶ ସୁନ୍ଦର ଦେଖାଯିବା ସହିତ ମନ ବି ଆମର ଭଲ ରୁହେ ଯେହେତୁ ସେ ସବୁ ଦେଖି ନିଜର ଆତ୍ମାକୁ ଶାନ୍ତି ମିଳେ ମୋ'ଠୁ ମୋର ଛୋଟ ଛୋଟ ପିଲାମାନେ ବି ସେଥିରୁ କିଛି ପ୍ରେରଣା ପାଆନ୍ତି କି ପରିବେଶକୁ କିପରି ଆମେ ସୁସ୍ଥ ଓ ସୁନ୍ଦର କରିବା ସେଥିପାଇଁ ମୋ' ପିଲାମାନେ ବି ସେଥିରୁ କିଛି ଅନୁସରଣ କରିଥା'ନ୍ତି ଯେହେତୁ ମୁଁ ସେମାନଙ୍କୁ ଏସବୁ ଶିକ୍ଷା ଦେବା ପାଇଁ ମୋର ବଗିଚାଟିଏ ବନାଇଛି କିଛି ବଗିଚାରୁ ସେମାନେ କିଛି ଶିକ୍ଷା ଲାଭ କରୁଛନ୍ତି ଗଛ ହେଲେ ଗଛଟିଏ ଲଗାଇଲେ ସେଥିରୁ ମୁଁ କିଛି ପରିବା କିଛି ପାଇପାରୁଛି ଯେହେତୁ ସେ ପରିବାରୁ ମୋ ପରିବାର ମୁଁ ଚଳେଇପାରୁଛି ମୋ' ପରିବେଶକୁ ଦେଖିଲେ ବି ମାନେ କେହି ବି ଜଣେ ବାହାରୁ ଆସିଲେ ଏତେ ସୁନ୍ଦର ହୋଇଥିବା ପରିବେଶକୁ ଦେଖି ସିଏ ବି ବହୁତ ଖୁସି ହେଉଛନ୍ତି ତେଣୁକରି ମୋ'ର ଅଗଣାରେ ନିହାତି ଗୋଟିଏ ବଗିଚା ତିଆରି କରିବା ମୋ'ର ଆବଶ୍ୟକ